ଗାଇମାନକୁ ମହାମାରୀ ହେସି ଫଟା ରୋଗ୍ ହେସି ଥଣ୍ଡା ହେସି ଖାସି ହେସି ପଶୁମାନଙ୍କୁ ସେଥିର୍ ଲାଗି ଆମେ ପଶୁମାନେ ରଖିଚୁ ତାହାକୁ ଓଷ କଷା ପିଆସୁଁ ଧରିକରି ଦୁଇଜଣ୍ ତିନିଜଣ୍ ହେଟା ତ ଏ ଏକ୍ଲା ନାଇ ଖୁଏ ହୁଏତ ପଶୁମାନଙ୍କୁ ଆର୍ ବହୁତ୍ ଯତନ୍ ନବାକେ ପଡ଼୍ସିଁ ପଶୁମାନଙ୍କୁ କୁକୁର୍ ବି ପୋଶିଚୁଁ ଆର୍ କୁକୁର୍କେ ବି ଇଂଜେକ୍ସନ୍ ଲଗାସୁଁ ଯିଏ ଆର୍ ଛୁଆମାନଙ୍କୁ ବଡ଼ ଲୋକ ବି ଚାବି ନେଲେ ବି ଆଉର୍ ତାର୍ ବିଷ୍ ନାଇ ଲାଗି ଲାଗିଲେ ବି ଫିର୍ ଇଂଜେକ୍ସନ ଦେଇ ଆସୁଚି କମ୍ ଲାଗ୍ସି ଆଉ କୁକୁର୍ ବିଲେଇ ବି ରଖିଚୁଁ ବିଲେଇମାନେ ବିଲେଇମାନଙ୍କୁ ବି ରୋଗ୍ ହେସି ବିଲେଇମାନଙ୍କୁ ବି ଇଟା ସାନି ସୁନା କରି ମେଡ଼ିସିନ୍ ଖୁଆସୁଁ ଓଷ କଷା ବିଲେଇମାନେ ବିଠିକ୍ ହେସନ୍ କୁକୁଡ଼ା ରଖିଚୁଁ ଛେଲି ମେଣ୍ଢି ବି ରଖିଚୁଁ ଛେଲିମାନଙ୍କର ବି ବହୁତ ଯତନ ନେସୁଁ ଛେଲିମାନଙ୍କ ବି ଓଷ କଷା ଆନିକରି ଆମର୍ ପାଖେ ଅଛି ଡକ୍ଟର ଯେ ଆନିକରି ଖୁଆସୁଁ ଗାଏମାନଙ୍କୁ ବି ଫଟା ରୋଗ୍ ହେସି ଗାଏମାନଙ୍କର ମହାବାସୀ ଗାଇମାନେ ଖାଇ ପି ନାଇ ପାର୍ନ ପଡ଼ିରହସନ୍ ଖୁରା ହେସି ଯେ ଆଙ୍ଗୁଠିମାନଙ୍କୁ ପାଦେ ତାହାକେ ଘି ଦେସୁଁ ନେଇକରି ନଦୀ ଚରାସୁଁ ନଦୀ ବାଲ୍ କେ ଚାଲଲେ ସବୁ ପୋକ୍ ଝଡ଼ି ଯାଏସିଁ ଆଉ ସେମାନେ ଟିକେ ତାହାକୁ ଭଲ୍ ଲାଗ୍ସି